ଆମେ ଯେତେବେଲେ ବହିମାନେ ପଢ଼ୁଛୁ ସେମା ସେ ବହିମାନଙ୍କର୍ ଭିତରୁ ବହୁଟି ବହିମାନେ ଅଛେ ଯେନ୍ଟାକି ପଢ଼୍ବାର୍ ଦ୍ଵାରା ଆମର୍ ମାଇଣ୍ଡଟାରୁ ଆମର୍ ବୁଦ୍ଧିଟା ଅଲଗ ହିସାବରେ କାମ୍ କରିଥିସି ବହୁଟେ ଚାଲେଞ୍ମାନେ ଆମେ କାଁ କରିଥିସୁ ନେଇଥିସୁ ନିଜ୍କେ ସେ ବହି ପଢ଼୍ବାର୍ ଦ୍ଵାରା ଆମର୍ ମାଇଣ୍ଡରେ ବହୁଟେ ଚାଲେଞ୍ ବନିଥିସି ଏନ୍ତା ବହୁଟେ ବହିମାନେ ଅଛେ ଯେନ୍ଟାକି ପଢ଼୍ବାର୍ ଦ୍ଵାରା ଆମେ ଆମର୍ ପରିବେଶ୍କେ ଆମର୍ ସମାଜ୍କେ ଆମେ କାଣା କରି ପାର୍ମା ବଢ଼େଇ ପାର୍ମା ସେମାନଙ୍କର୍ ଭିତରୁ ଆମେ ଯଦି ଗୁଟେ ବହି ଦେଖ୍ମା ଗୁଟେ ବହିଟେ ଅଛେ ଯେନ୍ଟାକି ପଢ଼୍ବାର୍ ଦ୍ଵାରା ବିଜନେସ୍ ମାଇଣ୍ଡ ସେଟ୍ ହୋଇଥିସି ଆଉ ବିଜନେସ୍ ମାଇଣ୍ଡ ସେଟ୍ ହେବାର୍ ଦ୍ଵାରା ଆମେ କାଁ କର୍ସୁ ବହୁଟେ ବିଜନେସ୍ ଆମେ କରୁଥିସୁ ବେପାର୍ କରୁଥିସୁ ବ୍ୟବସାୟ କରିଥିସୁ ଆରୁ ଆମେ ଆଗାଡ଼୍କେ ବହି ପାରିଥିସୁ ଆମେ ନିଜର୍ ପୁଞ୍ଜିକେ ଆମେ ବଢ଼େଇ ପାର୍ସୁ ଆଉ ଏନ୍ତା କରି ବହିମାନେ ଅଛେ ଯେନ୍ଟାକି ଗୁଟେ ଜାପାନୀସ୍ ବୁକ୍ଟେ ଅଛି ଏ କି ଗାଈ ସେ ବହି ପଢ଼ବାର୍ ଦ୍ଵାରା ଆମର୍ ମାଇଣ୍ଡକେ କାଣା ହେସି ବହୁଟେ ଚାଲେଞ୍ମାନେ ଯଦି ଆମେ ଜୀବନ୍ରେ ଲାଷ୍ଟ ଷ୍ଟେଜ୍ରେ ବି ଯଦି ଆମେ ଥିମା ଲାଷ୍ଟରେ ଆମେ ହାରି ବି ଯାଇଥିବା ବହୁଟେ ଜିନିଷ୍ ତ ସେ ବହି ପଢ଼୍ବାର୍ ଦ୍ଵାରା ଆମ୍କୁ ବହୁଟେ ମୋଟିଭେଟ୍ ଲାଗ୍ସି ବହୁ ଜୋଶ୍ ଲାଗ୍ସି ପଢ଼୍ବାର୍ ଦ୍ଵାରା ଆଉ ଆମେ ସେ ବହି ମାଧ୍ୟମରେ ସେ ପୁସ୍ତକ ମାଧ୍ୟମରେ ଆମେ ଭଲ୍ ଭଲ୍ ଯେଉଁ ଆମର୍ ଡ଼ିସିସନ୍ଟା ନେଇ ପାର୍ସୁ ଆମର୍ ଚାଲେଞ୍କେ ଆମେ ଏକ୍ସ ଗ୍ରହଣ କରି ପାର୍ସୁ ଆଉ ଯେତେବେଲେ ତା'ର୍ ପରିସ୍ଥିତି ଆସି ଭବିଷ୍ୟତ୍ରେ ହେଲା କି ବର୍ତ୍ତମାନ୍ରେ ବି ହେଲା ସେ ସବୁ ଜିନିଷ୍କେ ଆମେ କାଣା କରି ପାର୍ସୁ ଚାଲେଞ୍ କରି ପାର୍ସୁ ଆରୁ ଲଢ଼ି ପାର୍ସୁ ଆଗାଡ଼୍କେ ବଢ଼୍ବାର୍ ତି ତ ବହିମାନେ ପଢ଼୍ବାର୍ ବହୁତ ଜରୁରୀ ଏ ଏନ୍ତା ବହୁଟେ ବହିମାନେ ବେଲେ ଅଛେ ଯେନ୍ଟାକି ଆମର୍ ଭବିଷ୍ୟତ୍ରେ ଆମର୍ ଜୀବନ୍ରେ ଆଗାଡ଼୍କେ ଆମ୍କୁ ବଢ଼ାସୁ